ହଁ ଆମ ପାଖାପାଖି ଆମ ଫୁଲବାଣୀରେ ଗୋଟିଏ ଲାଇବ୍ରେରୀ ଅଛି ତ ସେ'ଠିକି ମୁଁ ସବୁବେଳେ ଯାଇଥାଏ ଆହୁରି ସେ'ଠି ସେ'ଠି ଆମର ବୀର ପୁରୁଷମାନଙ୍କର ଜୀବନୀ ପଢ଼ିବାକୁ ମୋତେ ଭଲ ଲାଗେ ସ୍ଵାଧୀନତା ସଂଗ୍ରାମ ବିଷୟରେ ପଢ଼ିବାକୁ ଭଲ ଲାଗେ ଆହୁରି ସେମାନେ କେତେ କଷ୍ଟ କରିକି ଆମ ଦେଶକୁ ସ୍ଵାଧୀନ କରିଥିଲେ ଆହୁରି ନିଜର ମାନେ ସୁଖକୁ ଛାଡ଼ିକି ସେମାନେ ଆମ ଦେଶକୁ ସ୍ଵାଧୀନ କରିବା ପାଇଁ ବଳିଦାନ ଦେଇଥିଲେ ଆଉ ନିଜ ଫ୍ୟାମିଲି କଥା ଚିନ୍ତା ନ କରିକି ଦେଶର କଥା ଚିନ୍ତା କରିଥିଲେ ଆହୁରି ଇଂରେଜମାନଙ୍କ ସହିତ ଲଢ଼େଇ କରିଥିଲେ ତାପରେ ଅନେକ ବଳିଦାନ ଦେଇକି ଆମ ଦେଶକୁ ସ୍ଵାଧୀନ କରିଥିଲେ ଆହୁରି ବହୁତ ଥର ବହୁତ ଥର ମାନେ କାରାଗାର ଯାଇଥିଲେ ତ ସେଠି ବହୁତ କଷ୍ଟ ପାଇଥିଲେ ଅନ୍ଧକୂପ ଭଳି ମାନେ ନିଷ୍ଠୁର ଜାଗାରେ ରହିଥିଲେ ଆଉ ଇଂରେଜମାନେ ସେମାନଙ୍କୁ ବହୁତ କଷ୍ଟ ଦେଇଥିଲେ ତଥାପି ବି ସେମାନେ ପଛକୁ ନ ହଟିକି ଆମ ଦେଶକୁ ସ୍ଵାଧୀନ କରିଥିଲେ